ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର ଏଠାରେ ଅନେକ

ଧର୍ଯ୍ୟା ଧୈର୍ଯ୍ୟବଲମ୍ବୀ ଲୋକ ବାସ କରନ୍ତି ସେଥିମଧ୍ୟରୁ ହିନ୍ଦୁ ଧର୍ମ ଇସ୍ଲାମ୍ ଧର୍ମ ଖ୍ରୀଷ୍ଟିଆନ୍ ଧର୍ମ ସାରନା ବୌଦ୍ଧ ଧର୍ମ ଜୈନ ଧର୍ମ ଓ ଅନେକ ଧର୍ମ ରହିଛି ଆମେ ହେଉଛୁ ହିନ୍ଦୁ ଧର୍ମକାରୀ ଆମେ ହେଉଛୁ ହିନ୍ଦୁ ପୂଜା କରିଥାଉ ଯେମିତି ଯେମିତି ଶିବ ପାର୍ବତୀ ମା' ଦୁର୍ଗା ଗଣେଶ ଜଗନ୍ନାଥ ସରସ୍ଵତୀ କୃଷ୍ଣ ହନୁମାନ ଇତ୍ୟାଦି ସେମିତି ମୁସଲମାନମାନେ ଇସ୍ଲାମ୍ ଇସ୍ଲାମ୍ ବି ଇସ୍ଲାମ୍ ବି ପ ଧର୍ମ ଗ୍ରହଣ କରନ୍ତି ଓ ଆଲାଙ୍କୁ ପୂଜା କରନ୍ତି ସେମିତି ବୌଦ୍ଧ ଧର୍ମରେ ଗୌତମ ବୁଦ୍ଧ ଓ ଜୈନ ଧର୍ମରେ ମହାବୀର ଜୈନଙ୍କୁ ପୂଜା କରାଯାଏ ଏମିତି ଭାରତରେ ଅନେକ ଧର୍ମର ଲୋକେ ବାସ କରୁଥିବାରୁ ଏହାକୁ ଧର୍ମ ନିରପେକ୍ଷ ରାଷ୍ଟ୍ର କୁହାଯାଏ